ମୋ ପ୍ରିୟ କଳାକାର ହେଉଛିି ମୋ ଭାଇ ଯିଏକି ମୋ ଆଣ୍ଟିଙ୍କ ପୁଅ ତା'ର ନାଁ ହେଉଛି ଶୁଭମ୍ କୁମାର୍ ସେଟ୍ ଏବଂ ସେ ବହୁ ପ୍ରକାରର ଚିତ୍ରକଳା କରେ ଏବଂ ସେ ହେଉଛି ଗୋଟିଏ ବହୁତ ବଡ଼ ଚିତ୍ର ଚିତ୍ରକାର ଯିଏକି ଅନ୍ୟ ଜଣଙ୍କୁ ଦେଖିକି ମଧ୍ୟ ତାଙ୍କୁ ଚିତ୍ର କରିପାରିବ ଏବଂ ତା'ର ଏଗ୍ଜାକ୍ଟ ସେମ୍ ସାଇଜ୍ ସେପ୍ରେ ତାକୁ ଚିତ୍ର କରିପାରିବ ଏବଂ ତା'ର ମୋତେ ଗୋଟେ ଜିନିଷ ବହୁତ ଭଲ ଲାଗେ ଯେଉଁଟାକି ଯେଉଁଟା ହେଉଛି ସେ ଯେଉଁ ଜାଗାରେ ଯେଉଁ ପ୍ରକାରର ପେନ୍ସିଲ୍ ଲାଗିବ କିମ୍ବା କଲର୍ ଲାଗିବ ଠିକ୍ ସେହି ଜାଗାରେ ସେହି ପ୍ରକାରର ପେନ୍ସିଲ୍ କିମ୍ବା କଲର୍ ଲଗାଏ ଏବଂ ଯେମିତିକି ସେ ଚିତ୍ରଟା ଏଗ୍ଜାକ୍ଟ ରିଏଲ୍ ଚିତ୍ର ରିଏଲ୍ ରିଏଲ୍ ଦେଖାଯିବ ଚିତ୍ର ପରି ଦେଖାଯିବନି ସେଟା ଜଣେ ଯେମିତିକି ଆମ ମଣିଷଙ୍କ ଚିତ୍ର ହେଉ ସେ ପୁରା ମଣିଷଙ୍କ ଫଟୋ ଭଳି ଦେଖାଯିବ ସେଇଟା ଚିତ୍ର କଲା ପରି ଜଣା ହିଁ ଯିବନି ତ ସେହି ଗୁଣଟା ତା'ର ମୋତେ ବହୁତ ପସନ୍ଦ ଏବଂ ସେ ମୋତେ ମଧ୍ୟ ଥରେ ମୋର ଫଟୋକୁ ମଧ୍ୟ ଥରେ ଚିତ୍ର ଆଙ୍କିଥିଲା ଯେଉଁଥିକି ମୋ ଫଟୋ ଏବଂ ସେ ଚିତ୍ର ଆଙ୍କିଥିବା ଫଟୋ ଏଗ୍ଜାକ୍ଟ ସେମ୍ ଦେଖାଯାଉଥିଲା ଟିକିଏ ମଧ୍ୟ ଫରକ୍ ନଥିଲା ତ ମୋତେ ବହୁତ ଖୁସି ଲାଗିଲା ଏବଂ ଯେବେ ବିି ମୋର ଯେଉଁ ଚିତ୍ର କରିବାକୁ ଇଚ୍ଛା ଲାଗେ ତାଠୁ ଦେଖି ମୁଁ ଚିତ୍ର କରେ ଏବଂ ମୁଁ ତାଠୁ ଟିକିଏ କମ୍ ଚିତ୍ର କରିପାରେ ସେଇଥିପାଇଁ ମୋର କିଛି ଇମ୍ପୋଟାଣ୍ଟ୍ ଚିତ୍ର କିମ୍ବା ଟିକିଏ କି ସେ ପ୍ରାକ୍ଟିକାଲ୍ର ଚିତ୍ର ମୁଁ କରିଦିଏ କିମ୍ବା ଏବଂ ଯଦି କିଛି ଇମ୍ପୋଟାଣ୍ଟ୍ ଚିତ୍ର ହୋଇଥିବ ତାଙ୍କୁ ମୁଁ କରାଇ ମାଗେ ତା'ପରେ ସେ ମୋ ଚିତ୍ରକୁ କରିକି ଦିଏ ମୋତେ ତ ବହୁତ ଭଲ ଲାଗେ ସେସବୁ କହିବାକୁ ଗଲେ ସେ ବହୁତ ଭଲ ଚିତ୍ରକାର ଅଟେ